ହଁ ପରା କ'ଣ ଅସୁବିଧା କ'ଣ ହେଉଛି ତାଙ୍କର ନା ସ୍କୁଲ୍ରେ କ'ଣ ସୁବିଧା ନାହିଁ ନା କ'ଣ ଅସୁବିଧା ହେଉଛି ଯେ ଆସୁ ଯେ ଯାଉନି ହଁ ପରା ତାକୁ ଗଲା ବର୍ଷ ବହୁତ ବଢ଼ିଆ ଖେଳିଥିଲା ଆମର ଆଉ ହଁ ପରା ତାକୁ ଟିକେ କେମିତି କ'ଣ ଟିକେ ବୁଝାବୁଝି କରି କହିବେ ନାଇଁ ଟିକେ ପାଠ ପଢ଼ିବା ସହିତ ଟିକେ ଖେଳ କୁଦରେ ଟିକେ ଆଜିକାଲି ଇଏ କରିକି ତାକୁ ଟିକେ କେମିତି ବୁଝାବୁଝି କରି କୁହନ୍ତୁ ଟିକେ

ହଁ ପରା ସେଇଟା ହଁ କ'ଣ କ'ଣ ସୁବିଧା ଅଛି ସିଏ ତାଙ୍କ ବିଷୟରେ କ'ଣ ସାହାଯ୍ୟ ମିଳିବ ବୋଲେ ଖେଳ ଦ୍ୱାରା ସେତିକି ଯଦି ଆପଣ ଯଦି କହିବେ ଗୋଟେ ହେ ପୁଅକୁ ନାହିଁ ବାପ ତୁ ଯଦିରେ ଭଲ ଖେଳିଲୁ

ସବୁଥିରେ ଥିଲେ ଟିକେ ସବୁଥିରେ ମାଗି ଥାଉଛି ଗୋଟେ ଭଲ ଡେଙ୍ଗା ଅଛୁ ଆହୁରି ଗୋଟେ ପୋଲିସଟେ ପକେଇବୁ କ'ଣ କରିବୁ ସେଥିପାଇଁ ଦୌଡ଼ା ସବୁଥିରୁ ପାଣି ପହଁରା

ହଁ ହଉ ହଉ ହଉ ହଁ ହଉ